ଭବିଷ୍ୟତରେ ଓଡ଼ିଆ ଭାଷାକୁ ସଂରକ୍ଷିତ ରଖିବା ପାଇଁ ଓଡ଼ିଆ ଭାଷାର ତ ମୂଳ ସଂସ୍କୃତିକୁ ଯିବାକୁ ପଡ଼ିବ ସେ କେମିତି ଆରମ୍ଭ ହୋଇଇଥିଲା କେମିତି ଅଭିଧୟ ହେଇଥିଲା ତାର ସଂସ୍କୃତି ଆଧ୍ୟତ୍ମିକତା ଇତ୍ୟାଦିକୁ ପ୍ରଥମେ ଜାଣିବାକୁ ପଡ଼ିବ ତାହା ଜାଣିଗଲେ ଆମେ ସେ ଓଡ଼ିଆ ଭାଷାକୁ ଆମର ଆଗାମୀ ପିଢ଼ି ଯେଉଁମାନେ ଅଛନ୍ତି ସେମାନେ କେମିତି ଭଲ ଭାବରେ ତାର ପ୍ରଚାର ପ୍ରସାର କରିବେ ସେଥିପାଇଁ ତାଙ୍କୁ ଭଲ ଭାବରେ ବୁଝେଇକି ତାକୁ ପ୍ରସାରିତ କରିବା ଉଚିତ୍ ତ ବିଭିନ୍ନ ପ୍ରତିଯୋଗିତା ଯେଉଁ ଅଛି ସେଥିରେ ଅନ୍ୟ ଭାଷା ବ୍ୟବହାର ନକରି ଓଡ଼ିଆ ଭାଷାକୁ ବ୍ୟବହାର କରିବା ଉଚିତ୍ ଏବଂ ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଇତ୍ୟାଦି କରିବା ଉଚିତ୍ ଏନ୍ତା ଗୀତ ଓଡ଼ିଆ ଭାଷାରେ ବିଭିନ୍ନ ସମୁଧର ଗୀତ ଭଜନ ଇତ୍ୟାଦି ସେଗୁଡ଼ିକ ଶୁଣିବା ଦ୍ୱାରା ଓଡ଼ିଆ ଭାଷା ପ୍ରତି ଆମର ଆଶକ୍ତି ଆସିଥାଏ ସେମିତି ବିଭିନ୍ନ ମନ ବୋଧକର ପୌରାଣିକ ଗଳ୍ପ ଯେମିତି ରାମାୟଣ ମହାଭାରତ ଇତ୍ୟାଦି ସେଗୁଡ଼ିକ ପଢ଼ିବା ଦ୍ୱାରା ଆମର ଏ ପିଢ଼ି ସେଇ ଓଡ଼ିଆ ଭାଷାକୁ ନେଇ ଆଗ୍ରହ ପ୍ରକାଶ କରିଥାନ୍ତି